ମୁଇଁ ଚିନ୍ତା କର୍ସିଁ ଯେ ଆମେ ମଧ୍ୟମ ପିଢ଼ିର ଲୋକମାନେ କିନ୍ତୁ ଆମର ପୂର୍ବ ପିଢ଼ି କିଛୁ ସେନ୍ତା ଜାନିନାଇଁ ଥିଲେ ଯେନ୍ଟା କି ଆଜିକାଲି ଛୁଆମାନେ ମୋବାଇଲ୍ କଥା ଜାନ୍ଲେନ ଯେନ୍ଟା ଆମେ ପ୍ଲସ୍ ଟୁ ଟାଇମ୍ରେ ସେଟା ଜାଣିନାଇଁଥାଇ ଏବେ ଛୁଆମାନେ ଏତେ ଉନ୍ନତି କଲେନ ଆମ୍କୁ ଦେଖିକରି ଭଲ୍ ଲାଗୁଛେ ଆର୍ ଏନ୍ତା ଉନ୍ନତି କରୁ ବଲି ଆଗ୍କେ ଆହୁରି ଆଶା ଆଉ ଉତ୍ସାହ